ହ୍ୟାଲୋ ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ମ୍ୟାଡମ୍ କ'ଣ ବହି ଦରକାର ଅଛି କ'ଣ କ'ଣ କ'ଣ କେଉଁ ସବ୍ଜେକ୍ଟ୍ ଆଜ୍ଞା ହଁ ସିଏ କାହିଁକି ନୁହେଁ ଆଉ ଆପଣ ଯଦି ଆମର ତ କାମ ହେଲା କି ଲୋକଙ୍କୁ କେମିତି ସେହି ସେବା ଯୋଗାଇବା ଯଦି ଆପଣ ତ ବହୁତ୍ ଭଲ କି ଆଟ୍ଲିଷ୍ଟ୍ କହୁଛନ୍ତି କି ବହି ଆମେ ମୁଁ ପଢ଼ିବି ନେବି ଆଉ ଆପଣ ଶିକ୍ଷିତ ହେଲେ ଆପଣ ଛୁଆକୁ ବି ଶିକ୍ଷିତ କରିପାରିବେ ଆପଣ ସମାଜକୁ ଶିକ୍ଷା ପ୍ରଦାନ ମଧ୍ୟ କରିପାରିବେ କିଛି ସ ଆଉ କୁହନ୍ତୁ ଆଉ ଆମର ଅଛି ଆପଣ ନେଇକି ପନ୍ଦର ଦିନ ଭିତରେ ପୁଣି ନେଇକି ରିଟର୍ଣ୍ଣ କରିପାରିବେ ପୁଣି ଆଉ ମଧ୍ୟ ବହି ନେଇ ଆମ ପାଖରେ ଗୀତା ଅଛି ରାମାୟଣ ଅଛି ଆଉ ସବୁ କ'ଣ ଧର୍ମମାନଙ୍କର ବୁଦ୍ଧିଜୀବୀ ଉପରେ ବହି ମଧ୍ୟ ରହିଛି ଏଇ ହେଲା କଥା ମ୍ୟାଡମ୍ ଆଉ

ନା ସବୁ ବହି ମ୍ୟାଡମ୍ ନାହିଁ କିନ୍ତୁ ଯାହା ବି କିଛି ଆମର ସଂଗ୍ରହାଳୟରେ ଯାହା ବି ଅଳ୍ପ ଫକୀର ମୋହନଙ୍କର କିଛି ବହି ମଧ୍ୟ ରଖିଛୁ ରେବତୀ ହେଉ କି ଯାହା ବି ସବୁ ଅଛି ଯାହାବି ସକ୍ଷମ ଅନୁସାରେ ରଖିଛୁ ରହିଛି ଆଉ ଆପଣ ଚାହିଁବେ ଯଦି ଯେକୌଣସି ବହି ମଧ୍ୟ ନେଇପାରିବେ ଆମର ତ ନିୟମ ଅଛି ମ୍ୟାଡମ୍ ପନ୍ଦର ଦିନ ଭିତରେ ବି ଫେରାଇଦେବେ ପୁଣି ଯଦି ଚାହିଁବେ ଆଉ ତାକୁ ପୁଣି ଆଉଥରେ ପୁଣି ରିନ୍ୟୁ କରିକି ପୁଣି ସିଗ୍ନେଚର୍ କରିକି ସେଇ ବହିଟି ବି ପୁଣି ନେଇପାରିବେ କିଛି ଅସୁବିଧା ନାହିଁ ଆଉ ଆମର ବି ଏଠି ସୁବିଧା ଅଛି ଆପଣ ପାରିବେ ହଁ ନେଇପାରିବେ ନେଇପାରିବେ ଆମର ସବୁ ସୁବିଧା ଆଉ ପାରିବେ ଆଉ ମଧ୍ୟ ଏଠି ଆମର ଅଛି କି ହଁ ହଁ ଆମର ବି ଏଠି ସୁବିଧା ଅଛି ଆପଣ ବି ବସିକି ପଢ଼ି ବି ପାରିବେ କିଛି ଅସୁବିଧା ନାହିଁ ମ୍ୟାଡମ୍

ଆପଣ ହଁ ହଉ ଠିକ୍ ଅଛି ଆଜ୍ଞା ମ୍ୟାଡମ୍ ଆପଣ ନିଅନ୍ତୁ ମ୍ୟାଡମ୍ ନିଅନ୍ତୁ